ହ୍ୟାଲୋ ମୁଁ ବିଜୟଲକ୍ଷ୍ମୀ ଦାସ୍ କହୁଥିଲି ଭଦ୍ରକ ଟାଉନ୍ ବସଷ୍ଟାଣ୍ଡ୍ ପାଖରୁ ଆଜ୍ଞା ମୋର ଆମର ଗୋଟେ ଅଛି କାଲି ଗୋଟେ ହେବାର ଅଛି ଜନ୍ମଦିନ ପାଳନ ହେବ ସେଥିପାଇଁ ମୁଁ ତିରିଶ ଜଣ ଲୋକଙ୍କ ପାଇଁ ଖାଇବା ମଗେଇବାକୁ ଚାହୁଁଥିଲି ଆପଣ ଡେଲିଭରି ଦେଉଛନ୍ତି ଏମିତି ବହୁତ ଆକାରରେ ବଡ଼ ଆକାରରେ ଦେଉଛନ୍ତି ହଉ ତାହାଲେ ଠିକ୍ ଅଛି ଆମର ଏକଚୌଲି ଦରକାର ସନ୍ଧ୍ୟା ସାତଟା ବେଳେ ଆମର ଖାଇବାଟା ଦରକାରେ ହଁ ତିରିଶ ଜଣଙ୍କ ପାଇଁ ଆମର ପୁରୀ ହେବ ତା'ସହିତ ଫ୍ରାଏଡ଼୍ ରାଇସ୍ ଆସିବ ପାଏସ୍ ଆସିବ ଆଉ ଲେଖିଦିଅନ୍ତୁ ହଁ ଫ୍ରାଏଡ଼୍ ରାଇସ୍ ପାଏସ୍ ଆଉ ଆସିବ ଆମର ପନିର୍ ବଟର୍ ମସଲା ଆସିବ ତା'ସହିତ ଗୋଟେ ଆପଣ ଚେରି ଆଉ ଖଜୁରୀ କୋଳିର ଖଟା ତା'ସହିତ ପାମ୍ପଡ଼ ଆସିବ ଆଉ ଆଇସକ୍ରିମ୍ ଆସିବ ଚଣା ମସଲା ଆସିବ ଆଉ ଆମର ଦହିବରା ଆଉ ପାମ୍ପିଡ଼ି ଚାର୍ଟ ଆଜ୍ଞା ହଁ ତିରିଶ ଜଣ ଲୋକଙ୍କ ପାଇଁ ଆଉ ହଁ ଆପଣଙ୍କର ଏତେ ମାନେ ଏତେ ବହୁତ ଅଧିକ ଆମେ କରୁଛୁ ନା ଅର୍ଡ଼ର୍ କିଛି ଅଫର୍ ଅଛି କି ନାଇ ମୁଁ ଶୁଣିଥିଲି ଯେ ଥାର୍ଟି ଫାଇଭ୍ ପରସେଣ୍ଟ୍ ଅଫ୍ ଚାଲିଛି ଏବେ ଆଜ୍ଞା ହଁ ସେଇଟା ଦେବି ତା'ସହିତ ମୁଁ କହିଲି ଏତେ ଅଧିକ କରୁଛି ତ ସେଥିପାଇଁ ଆପଣ ଦେବେ କି ଅଧିକ ଫୋର୍ଟି ପରସେଣ୍ଟ୍ ହଉ ଠିକ୍ ଅଛି ଆପଣ ସାତଟା ସୁଦ୍ଧା ପହଞ୍ଚେଇଦେଇ ପାରିବେ ଆଜ୍ଞା ଆଉ ଏ ଯୋଉ ପ୍ଲେଟର୍ ମୁଁ ଯୋଉ କହିଲି ଆପଣଙ୍କୁ କେତେ ତାର ପ୍ରାଇସ୍ ଅଛି କହିବେ ମୋତେ ଟିକେ ଆଜ୍ଞା ଏଇସବୁ ଜିନିଷ ମିଳିବ ତ ହଉ ଠିକ୍ ଅଛି ଆଜ୍ଞା ହଁ ଆପଣ ମୋତେ କହିଦେବେ ଟିକେ ହ୍ଵାଟସ୍ଅପ୍ କରିଦେବେ ଏଇ ନମ୍ବର୍ରେ ବିଜୟଲକ୍ଷ୍ମୀ ଦାସ୍ ନାଇ ମୋ ଘରଟା ଏଇ ଭଦ୍ରକ ଟାଉନ୍ ରେ ବସଷ୍ଟାଣ୍ଡ୍ ପାଖରେ ଆଜ୍ଞା ହଁ ହଁ ମୁଁ ଆପଣଙ୍କୁ ଆଡ୍ରେସ୍ ଟା ମେସେଜ୍ କରିଦେବି ଆଜ୍ଞା ଆପଣ ମୋତେ ଟିକେ ଏଯୋଉ ପ୍ରାଇସ୍ ଗୁଡ଼ାକ ହ୍ଵାଟସ୍ଅପ୍ କରିଦେବେ ଠିକ୍ ଅଛି ରହିଲି ଧନ୍ୟବାଦ